ଯଦି ଆମ ପରିବାରରେ କେହି ଅସୁସ୍ଥ ଥାଆନ୍ତି ତେବେ ସେମାନଙ୍କୁ ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରଖିବା ଆବଶ୍ୟକ ସିଝା ଖାଦ୍ୟଗୁଡ଼ିକ ଦେହ ପାଇଁ ଆବଶ୍ୟକ ଅଟେ ସନ୍ତୁଳା ପରିବା ସିଝା ଇତ୍ୟାଦିରେ ମସଲାର ବ୍ୟବହାର ହେଇନଥାଏ ଏବଂ ଖୁବ୍ କମ୍ ତେଲ ବ୍ୟବହାର କରାଯାଇଥାଏ ଥଣ୍ଡା ଜନିତ ରୋଗ ପାଇଁ ସିଝା ପାଣି ଏବଂ କାଢ଼ା ପ୍ରସ୍ତୁତ ହେଇଥାଏ